ଆମ ଓଡିଶା ପରିଦର୍ଶନ ପାଇଁ ପର୍ଯ୍ୟଟକମାନେ ଯଦି ଆସିବେ ତାଙ୍କର ମନୋରଞ୍ଜନ ପାଇଁ କିଛି ବି ଅସୁବିଧା ହେବ ନାହିଁ କାରଣ ସେମାନେ ଆମର ଏଠି ସୁବିଧା ଅଛି କ୍ୟାବ୍ କିମ୍ବା ଟ୍ରାଭେଲ୍ସ ପାଇଁ ବହୁତ ସୁବିଧା ଅଛି ଟ୍ରାଭେଲ୍ସ ଏଜେଣ୍ଟ୍ ସହ ସେମାନେ ଯଦି ପୁରୀ ଦର୍ଶନ କରିବାକୁ ନେବେ ପୁରୀରେ ଥିବା ସବୁ ତୀର୍ଥସ୍ଥଳୀ ଯଦି ବୁଲାଇବାକୁ ନେବେ ପୁରୀରେ ଥିବା କେଉଁଠି କ'ଣ କେଉଁ ମନ୍ଦିର ଅଛି ସେମାନେ ଭଲସେ ବୁଝେଇଦେବେ ରହିବା ପାଇଁ ମଧ୍ୟ ଭଲ ସୁବିଧା ଭଡା ଘର ଆପଣ ଭଡା ଘର ନେଇ ପାରିବେ ଟ୍ରାଭେଲ୍ସ ଏଜେନ୍ସିମାନେ କୋଣାର୍କ ଯଦି ବୁଲେଇବାକୁ ନେବେ କୋଣାର୍କ କ'ଣ ପାଇଁ ପ୍ରସିଦ୍ଧ କେଉଁ କେଉଁ ମନ୍ଦିର ଏହା କ'ଣ ପାଇଁ ଏହି କାରୁକାର୍ଯ୍ୟ ହୋଇଛି ସେସବୁ ବିଷୟରେ ମଧ୍ୟ ବହୁତ ଭଲସେ ବୁଝେଇନେବେ କୋଣାର୍କ ମଧ୍ୟରେ ଥିବା ସମୂଦ୍ର କୂଳର ମନୋରଞ୍ଜନର ଦୃଶ୍ୟ ଦେଖି ପାରିବେ ପର୍ଯ୍ୟଟକମାନେ କିଛି ବି ଅସୁବିଧା ତାଙ୍କୁ ହେବ ନାହିଁ ଉପଯୁକ୍ତ ଖାଦ୍ୟ ବି ନିୟମିତ ଭାବରେ ଦିଆଯିବ ଭଲ ରେଷ୍ଟୁରାଣ୍ଟ୍ କିମ୍ବା ଭଲ ହୋଟେଲ୍ ଦେଖି ଟ୍ରାଭେଲ୍ସ ଏଜେନ୍ସିମାନେ ତୁମକୁ ରଖିକି ଖାଇବାକୁ ନେବେ ସବୁ ପ୍ରକାର ସୁବିଧା ତୁମକୁ ପର୍ଯ୍ୟଟକମାନଙ୍କୁ ଯୋଗାଇ ଦେବେ ଯାହା ଫଳରେ ପର୍ଯ୍ୟଟକମାନଙ୍କ ଅସୁବିଧାର ଅସୁବିଧା ହେବାକୁ ସମ୍ମୁଖୀନ ପଡ଼ିବ ନାହିଁ ସେମାନଙ୍କୁ ନେଇ କେଉଁଠି କ'ଣ ଅଛି ପର୍ଯ୍ୟଟନ ସ୍ଥଳୀ ଯଦି କେଉଁଠି କ'ଣ ଅଛି ଆମ ଓଡିଶାରେ ସବୁଠି ନେଇକି ଟ୍ରାଭେଲ୍ସମାନେ ଆମକୁ ବୁଲେଇ ବୁଲେଇକି ପର୍ଯ୍ୟଟକମାନଙ୍କୁ ସବୁ ବିଷୟରେ ଗାଇଡ୍ ଦେଇ ପାରିବେ ଟ୍ରାଭେଲ୍ସ ଏଜେନ୍ସିର ସୁବିଧା ଆମର ଏଠି ବହୁତ୍ ଭଲ ଓଡିଶାରେ ଭଡା ଘର ନେଇକି ଭଲ ଭଡା ଘରେ ସେମାନେ ରଖିପାରିବେ ବହୁତ ପ୍ରକାର ସୁବିଧା ଖାଇବାଠୁ ଆରମ୍ଭ କରି ଆମର ଚିଲିକା ହଉ କିମ୍ବା ପୁରୀ ହଉ କିମ୍ବା କୋଣାର୍କ ହଉ ମନୋରଞ୍ଜନ ଦୃଶ୍ୟ ସବୁ ଦେଖେଇ ଦେଇ ପାରିବେ ପର୍ଯ୍ୟଟକମାନଙ୍କୁ ଓଡିଶାର ପରିଦର୍ଶନ କରିବା ବହୁତ ସୁଖମୟ ବୋଲି ହୋଇଥାଏ ବାହାରୁ ବହୁତ ପର୍ଯ୍ୟଟକମାନେ ଆସିଥାନ୍ତି ପର୍ଯ୍ୟଟକମାନେ ମନୋରଞ୍ଜନ କରିବେ ବହୁତ ଖୁସି ମଧ୍ୟ ପାଇପାରିବେ